ଭାରତର ଓ ହିନ୍ଦୀ ଭାଷା ହେଉଛି ଆମର ରାଷ୍ଟ୍ରଭାଷା କିନ୍ତୁ ଆମେ ହେଉଛୁ ଓଡ଼ିଶାବାସୀ ଆମ ଓଡ଼ିଆଭାଷା ଆମର ହେଉଛି ପରମ୍ପରା ଏବଂ ଓଡ଼ିଶା ର ଗର୍ବ ଗୌରବ ଓଡ଼ିଆଭାଷାରେ ଏବଂ ଓଡ଼ିଶାର ଯେକୌଣସି କାଗଜପତ୍ର ସବୁ ଓଡ଼ିଆରେ ଏବେ ଭାରତ ସରକାର ମଧ୍ୟ ଓଡ଼ିଆକୁ ପ୍ରାଧାନ୍ୟ ଦେଲେ ଭାଷାରେ ଏଇ ହେଉଛି ଆମ ଓଡ଼ିଆର ଧର୍ମ ଯେ ଆମ ଓଡ଼ିଶାବାସୀ ଆମେ ଓଡ଼ିଆ ନ କହି କ'ଣ ଆଉ ତେଲୁଗୁ କିମ୍ବା ବିହାରୀ ବେଙ୍ଗଲୀ ଭାଷା ଆମେ କହିପାରିବୁ ଯେଝା ରାଜ୍ୟର ଭାଷା ଯେଝାକୁ ସୁନ୍ଦର ଲାଗେ କାହିଁକି ନା ସେ ରାଜ୍ୟର ଯେଉଁ ଭାଷା ସେ ବ୍ୟବହାର କରନ୍ତି ଧର ମାଡ଼୍ରାସରେ ତାଙ୍କ ଭାଷା ଅଲଗା କେରଳରେ ତାଙ୍କ ଭାଷା ଅଲଗା ଉତ୍ତରପ୍ରଦେଶ ତାଙ୍କ ଭାଷା ଅଲଗା ଦିଲ୍ଲୀ ଗୋଟେ ହିନ୍ଦୀ କିନ୍ତୁ କଲିକତାରେ ବେଙ୍ଗଲି ତାଙ୍କର ବଙ୍ଗଳା କିନ୍ତୁ ଆମ ଓଡ଼ିଶାରେ ଆମ ଓଡ଼ିଶାଭାଷା ମାତୃଭାଷା ଏମିତି ରାଷ୍ଟ୍ର ଭାଷା ହିନ୍ଦୀ ଓଡ଼ିଆଭାଷା ହେଉଛି ଆମର ମାତୃଭାଷା ଆମେ ଯାହା କରୁ ଓଡ଼ିଆଭାଷାରେ କଥାବାର୍ତ୍ତା କରୁ ବା କାଗଜପତ୍ର ଲେଖୁ ବା ଯେକୌଣସି କାର୍ଯ୍ୟକ୍ରମ ଓଡ଼ିଆରେ ଆମେ ଆମର ଏଇଟା ହେଉଛି ପରମ୍ପରା ଆଜି ଏଇଟା ନୂଆ ନୁହଁ କିମ୍ବା କୌଣସି ମାଧ୍ୟମରେ ନୁହଁ ଏଇଟା ଆମର ଗତାନୁଗତପାଦାଏ ଆମ ଭାଷାର ତୁଳନା ନାହିଁ ଆମ ପାଇଁ ଏଇଟା ହେଉଛି ମହାନ୍ ଅଲଗା ଭାଷାକୁ ଆମେ ତ ମହାନ୍ ଦେଇପାରିବୁନି ନା କାହିଁକି ସେ ଭାଷାରେ ଆମର ସାମଞ୍ଜସ୍ୟ ନାଇଁ କି ସମ୍ପର୍କ ନାଇଁ ସେମିତି କେଉଁଠି ଯାଇଛୁ ସେ ଭାଷା କମ୍ ବହୁତ ଶିଖିଛୁ ତାଙ୍କ ସାଙ୍ଗରେ ସେ ଭାଷାରେ କଥାବାର୍ତ୍ତା କରୁଛୁ ଧର ଆମେ ଓଡ଼ିଶାରୁ ଯାଇଛୁ କଲିକତା ଖଣ୍ଡି ଖଣ୍ଡିଆ ତାଙ୍କ ବଙ୍ଗଳା କଥାକୁ କହୁଛୁ ଓଡ଼ିଆ ବଙ୍ଗଳା ଅବଶ୍ୟ ଗୋଟେ ପ୍ରକାର ଭାଷା ସାମଞ୍ଜସ୍ୟ ଏକା ହେଲେ ସେ ସମ୍ପୂର୍ଣ୍ଣ ଆମ ପାଟିରେ ପସନ୍ଦ ଆମେ ଖଣ୍ଡି ଖଣ୍ଡିକା କହୁଛୁ କିମ୍ବା କେଉଁଠି ବିହାର ଯାଇଛୁ ତାଙ୍କର ହିନ୍ଦୀ ଆମେ ଖଣ୍ଡି ଖଣ୍ଡିଆ ହିନ୍ଦୀ କହୁଛୁ ଆମେ ଆଉ କ'ଣ କ୍ଲିଅର ହିନ୍ଦୀ କହିପାରୁଛୁ ପୁଣି କିଛି ଦିନ ଯେ ତାଙ୍କ ସାଙ୍ଗରେ ସଂସ୍ପର୍ଶରେ ଆସିବୁ କ୍ଲିଅର କହୁଛୁ ବର୍ଷେ ଛ ମାସେ ରହିଗଲେ କହିପାରୁଛୁ ଯେକୌଣସି ରାଜ୍ୟକୁ ଗଲେ ବର୍ଷେ ଛ ମାସେ ରହିଲେ ତାଙ୍କ ଭାଷାର ସଂସ୍ପର୍ଶରେ ଆସିଲେ ପୁଣି କଥାବାର୍ତ୍ତା କରୁ କିନ୍ତୁ ଆମ ମାତୃଭାଷା ଓଡ଼ିଆ ଓଡ଼ିଶା ଆମର ଗର୍ବ ଗୌରବ ଓଡ଼ିଶା ଆମର ଜନ୍ମ ଏଇଠି ମଧ୍ୟ ମୃତ୍ୟୁ ଆଉ ଓଡ଼ିଶାକୁ ଛାଡ଼ି କ'ଣ ଓଡ଼ିଆ ଭାଷାକୁ ଛାଡ଼ି ଆମେ ଅଲଗା ଭାଷାର ସାଙ୍ଗରେ ସମ୍ପର୍କ ଏତେ ସୃଷ୍ଟି କରିପାରିବୁ